ସାଧାରଣତଃ ମୁଁ ବାସନ ପାଉଁଶରେ ହିଁ ମାଜିଥାଏ କିନ୍ତୁ ଯେତେବେଳେ ତୈଳଯୁକ୍ତ ବାସନ ମାଜିବାକୁ ଥାଏ ସେତେବେଳେ ସାବୁନ୍ ବାସନ ମଜା ସାବୁନ୍ କିମ୍ବା ଡିଟର୍ଜେଣ୍ଟ ଦ୍ୱାରା ମୁଁ ମାଜିଥାଏ ତାହାଦ୍ୱାରା ତୈଳଯୁକ୍ତ ବାସନ ଖୁବ୍ ପରିଷ୍କାର ହୋଇଯାଇଥାଏ